ଆମର୍ ଓଡ଼ିଆ ଭାଷା ଛାଡ଼ି କରିଁ ଆଉ ଗୋଟେ ଭାଷା ଅଛି ଯେନ୍ତା କି ଆମର୍ ପଶ୍ଚିମ ଓଡ଼ିଶାରେ ଚଲ୍ସି ଆମର୍ ନିଜର୍ ଭାଷା ସମ୍ବଲପୁରୀ ଯେନ୍ଟାକି ଆଉ ଗୋଟେ ହିସାବେ ଆମେ କୋସଲି ବୋଲି କହିଁସୁଁ ସେ ଭାଷାରେ ଆମକୁ କୁହାବାର୍ ଲାଗି ଏତେ ମଧୁର୍ ଏତେ ମିଠା ଲାଗ୍ସି ନାଇଁ କହ ଆଗଣେ କିଏ ଜଣେ ଶୁଣୁ ଇ ଇ ଏଇ ଭାଷାଟା ଏନ୍ତା ଭାଷାଟିଏ ଯେନ୍ଟାକି କହୁଥିଲେ କହୁଥା ଆଉ ଶୁଣୁ ଥିଲେ ଶୁଣୁ ଥାଏଁ ଏଇ ଯୋଉଁ ଆମର୍ ଭାବ୍ ପୀରତି ବହୁତ୍ ବହୁତ୍ ମିଶିକିରି ଅଛି ପୂରା ଏଇ ଭାଷାରେ ଆମ୍କୁ ବହୁତ୍ ପ୍ରାଉଡ଼୍ ଫିଲ୍ ହେସି ଆମର ସମ୍ବଲପୁରୀ ଭାଷା ଆମର୍ ସମ୍ବଲପୁରୀ ଏଇଟାକେ ନେଇ କରି ଏ ଭାଷାରେ ଆମ ଆମ୍କେ ବହୁତ୍ ବହୁତ୍ ବଢ଼ିଆ ବଢ଼ିଆ ଯେନ୍ତା କି ହେଲା ଆମର୍ ବୈଠା କେ ବୈଠି ତା'ର ତାର୍ ମାନେ ସେ ସିମ୍ପୁଲ୍ ସିମ୍ପୁଲ୍ ଗୋଟେ ଗୋଟେ ୱାର୍ଡ଼୍ ମାନେ ତାର୍ ବହୁତ୍ ମିଠା ତାର୍ ଯେନ୍ ଆମର୍ କବି କମ୍ ଆଧାର ଲିଖି ହୁଇ କନ୍ ସେ କବି ମାନ୍ ପର୍ ହେଲେ ବହୁତ୍ ବଢ଼ିଆ ଆମର୍ ଏଇ ଭାଷାରେ ଏତ୍ କି ମଧୁରତା ଅଛି ଏତ୍ କି ମିଠା ଲାଗ୍ସି ନେଇ କହ୍ ଏଇଟା ପୁରା ବାରମାସି ଚବିଶି ଘଣ୍ଟା ଶୁଣୁ ଥୁବାଁ ଖାଲି ଶୁଣୁ ଥୁବଁ ଯେ ଶୁଣୁ ଥୁବଁ ହେ ଶୁଣୁ ଥୁମାନ୍